ଭାରତୀୟ ଚଳଚ୍ଚିତ୍ର ଗୁଡ଼ିକ ବହୁତ ଉତ୍କୃଷ୍ଟତର ସବୁପ୍ରକାର ବିଷୟରେ ଭାରତୀୟ ମାନେ ଚଳଚ୍ଚିତ୍ର ବନାଇଥାନ୍ତି ପାଠ ବିଷୟରେ ହେଉ ବା ଆକ୍ସନ ବିଷୟରେ ହେଉ କମେଡ଼ି ହେଉ ହରର ହେଉ ସବୁ ପ୍ରକାର ବିଷୟରେ ଭାରତୀୟ ଚଳଚ୍ଚିତ୍ର ବନାହୋଇଅଛି ମୋତେ ପ୍ରାୟତଃ ସବୁପ୍ରକାରର ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ ଲାଗେ ଯେମିତିକି ଆକ୍ସନ ହେଉ ହରର ହେଉ କମେଡ଼ି ହେଉ ଏଜୁକେସନ ଉପରେ ହେଉ ସବୁପ୍ରକାର ଚଳଚ୍ଚିତ୍ର ଦେଖିବାକୁ ମୋତେ ଭଲ ଲାଗେ ମୋର ପ୍ରିୟ ଅଭିନେତା ହେଉଛନ୍ତି ଅମୀର ଖାନ ଆଉ ପ୍ରିୟ ଅଭିନେତ୍ରୀ ହେଉଛନ୍ତି କଟ୍ରିନା କୈଫ ଯିଏକି ବଲିଉଡ଼ରେ ଅଛନ୍ତି ମୋତେ ବଲିଉଡ଼ର ଗୀତ ଗୁଡ଼ିକ ବହୁତ ପସନ୍ଦ ଲାଗେ ଆଉ ମୋର ପ୍ରିୟ ଗାୟକ ହେଉଛନ୍ତି ସୋନୁ ନିଗମ ଯାହାଙ୍କର ସ୍ୱର ସ୍ୱର ବହୁତ ସୁନ୍ଦର ବହୁତ ସୁମଧୁର ତାଙ୍କର ସବୁ ଗୀତ ପ୍ରାୟ ଶୁଣିବାକୁ ମୋତେ ଭଲ ଲାଗେ